ହ୍ୟାଲୋ ମୁଁ ଦୁଇ ପ୍ୟାକେଟ ଭାତ ଦୁଇ ପ୍ଲେଟ ଚିକେନ ବିରିୟାନୀ ବାର ପଟ ରୁଟି ଏକ ପ୍ଲେଟ ଛତୁ ଏକ ପ୍ଲେଟ ମଟନ ଦୁଇ ପ୍ଲେଟ ଭେଜ ବିରିୟାନୀ ଏକ ପ୍ଲେଟ ଚଣା ମସଲା ଏକ ପ୍ଲେଟ ଡାଲ ଫ୍ରାଏ ମଗାଇଥିଲି କିନ୍ତୁ ଏଇ ସବୁ ଜିନିଷର ପରିମାଣ ବଢ଼ାଇବାର ଥିଲା ମୁଁ କହୁଛି ତାହା ପରିବର୍ତ୍ତନ କରନ୍ତୁ ଦୁଇ ପ୍ଲେଟ ଭାତ ଜାଗାରେ ତିନି ପ୍ଲେଟ ଭାତ ଦୁଇ ପ୍ଲେଟ ଚିକେନ ବିରିୟାନୀ ବଦଳରେ ତିନି ପ୍ଲେଟ ଚିକେନ ବିରିୟାନୀ ବାର ପଟ ରୁଟି ବଦଳରେ କୋଡ଼ିଏ ପଟ ରୁଟି ଏକ ପ୍ଲେଟ ଛତୁ ବଦଳରେ ଦୁଇ ପ୍ଲେଟ ଛତୁ ଏକ ପ୍ଲେଟ ମଟନ ବଦଳରେ ତିନି ପ୍ଲେଟ ମଟନ ଦୁଇ ପ୍ଲେଟ ଭେଜ ବିରିୟାନୀ ବଦଳରେ ତିନି ପ୍ଲେଟ ଭେଜ ବିରିୟାନୀ ଏକ ପ୍ଲେଟ ଚଣା ମସଲା ବଦଳରେ ଦୁଇ ପ୍ଲେଟ ଚଣା ମସଲା ଏକ ପ୍ଲେଟ ଡାଲ ଫ୍ରାଏ ବଦଳରେ ଦୁଇ ପ୍ଲେଟ ଡାଲ ଫ୍ରାଏ ଯୋଡ଼ି ଦିଅନ୍ତୁ କାହିଁକିନା ମୋର ଅତିଥି ସଂଖ୍ୟା ଯେତିକି ଆସିବାର ଥିଲେ ପାଞ୍ଚ ଜଣ ଅଧିକ ହୋଇଗଲେ ଯାହା ଫଳରେ ମୁଁ ପ୍ରଥମେ ମଗାଇ ଥିବା ଖାଦ୍ୟ କମ ହୋଇଥାନ୍ତା